ତମ ଘରେ ପୂଜା ଅଛି ଆଉ କାହିଁକି ତମ ଘରକୁ ଯିବି ଆ ଗଲେ ତ ଦାଣ୍ଡ ଦୁଆର ମୁହଁ ସବୁବେଳେ ତୋର କବାଟ ଦିଆ ହେଇଥିବ ଆଉ ଆମେ ଯଦି ଯେଉଁ ଠେଲିକରି ଭିତରକୁ ଯିବୁ ଗଲାବେଳକୁ ଘରେ କେହି ନଥିବେ ତୁ ତ ଗୋଟେ ଫୋନ୍ ଧରିକିନି କଥା ହେଉଥିବୁ ଟିକେ ପଦେ ହସିକରି ପଦେ କଥା କହିବୁନି କିଛି କହିବୁନି ମୋତେ ବି ଭଲ ଲାଗେନି ଆଉ ଛୁଆମାନେ ଯେଝା କାମରେ ଯେଝା ବ୍ୟସ୍ତ ଥିବେ ମୋତେ ବସି ବସିକି ବୋର୍ ଲାଗେ ମୁଁ ପଳାଇ ଆସେ ଆଉ କାହିଁ କ'ଣ ପାଇଁ ଯିବି

ହଁ

ହଁ ମୁଁ ଯିବି ଅ ଯିବି ମୋ ପିଲା ଛୁଆ ସମସ୍ତଙ୍କୁ ନେଇକରି ଯିବି ତୋ ଘରକୁ କେଉଁ ଦିନ ଆଉ ଗଲେ ଆମକୁ କ'ଣ ଖାଇବା ପିଇବାକୁ ଦେବୁ ତ ଆଚ୍ଛା ଆଚ୍ଛା ହଁ ଆଉ ବ୍ୟବହାର ଭଲ କରିବୁ ନହେଲେ ତୋ ସିଏ ଦେଖିଲେ ଖରାପ ଭାବିବ ତୋ ସାଙ୍ଗର ବ୍ୟବହାର ଠିକ୍ ନାହିଁ ତୁ କ'ଣ ଆସିଛୁ

ହଁ ସମସ୍ତଙ୍କୁ ନେଇକି ପିଲା ଛୁଆ ସମସ୍ତଙ୍କୁ ଧରିକି ଯିବି ଆଉ କ'ଣ କହୁଛୁ ହଁ

ହଁ ଆଉ କପେ ଚା' ଦେଇ ବିଦା କରି ଦେବୁନି ମୋ ପାଖରେ ବସିକରି କଥା ହେବୁ ଟିକେ ଆଚ୍ଛା ନାହିଁ ନାହିଁ ମୁଁ କଥା ଧରୁନି ଏମିତି ଏଇ ଟିକେ ଭଲ ଲାଗେନି ବେଳେ ବେଳେ ଆଉ ହଁ ଆଉ ସମସ୍ତେ ଭଲ ନାହିଁ ଆଉ ତୋର ସମସ୍ତେ ଘରେ ଭଲ ଅଛନ୍ତି ହଁ ଆଉ ବାଲିଯାତ୍ରା ବୁଲିବାକୁ ଯାଇଥିଲୁ ହଁ ମୁଁ ବି ବାଲିଯାତ୍ରା ଯାଇଛି ମୁଁ ବି ବାଲିଯାତ୍ରା ଯାଇଥିଲି ବାଲିଯାତ୍ରା ଆସିକି ତ ଥଣ୍ଡା କାଶ ତଣ୍ଟି ପଡ଼ିଯାଇଛି କଥା କହିଲା ବେଳକୁ ତଣ୍ଟି ପୂରା ବସି ଯାଉଛି ଆଉ ହଁ ପୂଜା ହେଲେ ଟିକେ ଭଲ ଲାଗିବ ଆଉ ହନୁମାନ ଚାଳିଶା ହେଲେ ଭଲ ଲାଗିବ ହଁ

ହଁ ହଁ ହଁ ମୁଁ ସମସ୍ତଙ୍କୁ ନେଇକି ଯିବି ଆଉ ହଁ

ହଁ ହଁ ହଉ ହଉ ହଁ ବାଏ ଆଚ୍ଛା ଆଚ୍ଛା ହଉ ହଁ ହଁ